ଜଣେ ଗୁରୁଙ୍କ ଠାରୁ ଗୀତ ଭଲ ଭାବେ ଶିଖି ହୋଇଥାଏ ହେଲେ ମୋର କୌଣସି ଗୁରୁ ନାହାନ୍ତି ମୁଁ କାହାଠାରୁ ଗୀତ ଶିକ୍ଷା ଲାଭ କରିନାହିଁ ମୁଁ ନିଜେ ନିଜ ଇଛାରେ ଯେଉଁ ଗୀତ ମୋତେ ଭଲଲାଗେ ସେଇ ଗୀତକୁ ମୁଁ ନିଜେ ଫୋନ୍ ମାଧ୍ୟମରେ ହେଉ କିମ୍ବା ଟେଲିଭିଜନ୍ ମାଧ୍ୟମରେ ହେଉ ମୁଁ ତାକୁ ଶୁଣି ସେଇ ଗୀତକୁ ଗାଇବା ପାଇଁ ଚେଷ୍ଟା କରିଥାଏ କାରଣ ମୋର ଗୀତ ପ୍ରତି ଦୁର୍ବଳତା ଅଛି ସେଥିପାଇଁ ମୁଁ ଗୀତ ବୋଲିବାକୁ ଭଲ ପାଏ